ହ୍ୟାଲୋ କିଏ କହୁଥିଲେ ହଁ ହଁ କୁହନ୍ତୁ ହଁ କରେ ହଁ ନିଶ୍ଚିତ ଏଇଟା ମୋର ଯେହେତୁ କାମ ମୁଁ କରିବି ଚେଷ୍ଟା କରିବି ଦେବା ପାଇଁ ଆଚ୍ଛା ହଉ ଠିକ୍ ଅଛି ମୁଁ ଟାଇମ୍ ଦେବାକୁ ରାଜି ଅଛି ତ ହେଲେ ଆପଣ କ'ଣ ଦରମା ଦେବେ ତଥାପି ମୁଁ ମାସିକ ଦଶ ହଜାର ଟଙ୍କା ନେଉଛି ଯେହେତୁ ସକାଳୁ ପୁରା ସନ୍ଧ୍ୟା ପର୍ଯ୍ୟନ୍ତ ମୋତେ ସମୟ ଦେବାକୁ ପଡ଼ିବ ମୋର ପରିବାରକୁ ଛାଡ଼ିକି ମୁଁ ପୁରା ଟାଇମ୍ଟା ଆପଣଙ୍କ ପାଇଁକି ଦେବି ତ ଦଶ ହଜାର ଆଜିକା ସମୟରେ ଦରଦାମ୍ ଯେମିତି ବୃଦ୍ଧି ଆମେ ମଧ୍ୟ ସେଇ ପଇସାରେ ହିଁ ଆମର ଗୁଜୁରାଣ ମେଣ୍ଟାଉଛୁ ଆମର ପିଲା ମଧ୍ୟ ପଢ଼ୁଛି ଆମର ତାଙ୍କର ଶିକ୍ଷା ତାଙ୍କର ଡ୍ରେସ୍ ତାଙ୍କର ସବୁ କିଛି ଆମେ ସେଇଥିରୁ କରିବୁ ତ ସେଥିପାଇଁ ମୋର ଦଶ ହଜାର ହେଉଛି ପାରିଶ୍ରମିକ ନିଶ୍ଚିତ ଆମେ ମଧ୍ୟ ବୁଢ଼ା ବାପା ମାଆ ମାନଙ୍କୁ ଆମେ ମଧ୍ୟ ଆମର କିଛି ଭାବୁଛୁ ନା ଆମେ ବି ସେମାନଙ୍କର ଠେବା ସେବା ଠିକ୍ ସେ କରିବୁ ଆମ ମାନଙ୍କର ବି ବାପା ମାଆ ଅଛନ୍ତି ଆମର ବି ସେ ଗୋଟେ ଯେଉଁ ଇଏଟା ଅନୁଭବ ରହିଛି ନା ସେମାନଙ୍କର ସେବା ଠିକ୍ ସେ କରିବୁ ପଇସା ତ ନେବୁ ସେଇଟା ଅଲଗା କଥା ହେଲେ ସେମାନଙ୍କୁ ମଧ୍ୟ ଆମେ ଠିକ୍ ସେ ସେବା ଯୋଗାଇ ଦବୁ ସିଏ ବି ଆମର ବାପା ମାଆ ପରି ଆମେ ଭାବୁ ତାଙ୍କର ଏ ଯେଉଁ ଅବସ୍ଥା ଏ ଯେଉଁ ସମୟ ଜୀବନରେ ସମସ୍ତଙ୍କର କେବେ ନା କେବେ ଆସିବ ଆପଣଙ୍କର ଆସିବ ମୋର ବି ଆସିବ ତ ଆମେ ଏଥିରେ କ'ଣ ଯେଉଁଟା କହନ୍ତି ଆମେ ନିଜକୁ ସେତିକି ସମର୍ପିତ କରିବା ଦରକାର ନା କି ଆମେ ଚାକିରି କରିଛୁ ଭାବନ୍ତୁନି ଯେ ଆମେ ଚାକିରି କରିଛୁ ଦରମା ନେବୁ ପଳାଇବୁ ଦରମା ତ ସମସ୍ତଙ୍କୁ ଦରକାର ସମସ୍ତଙ୍କ ଭରଣପୋଷଣ ପାଇଁ ଆଉ ପଇସା ହିଁ ଦରକାର ପଇସା ଆମେ ନେଉଛୁ ହେଲେ ଆମେ ଏ ଦିଗରେ ମଧ୍ୟ ବହୁତ ଖୁବ୍ ସଚେତନ ଯେପରି ବୃଦ୍ଧ ଲୋକମାନଙ୍କର ସେବା ଠିକ୍ ସେ କରିବୁ ସେମାନଙ୍କର ମନୋରଞ୍ଜନ କହିଲେ ବି ଆମେ ଚଳୁ ଆମେ ମଧ୍ୟ ତାଙ୍କର ଝିଅ ପରି ଆମେ ମଧ୍ୟ ବାପା ମାଆ ପରି ତାଙ୍କୁ ସେବା ଦେବୁ

ଆଚ୍ଛା ଠିକ୍ ଅଛି ହଁ ହଁ ନିଶ୍ଚିତ ନିଶ୍ଚିତ ଏବେ ରହିଲି